ଆମ ଓଡ଼ିଆ ଭାଷା ମାନେ ମା' ର ଭାଷା ମା' ଭାଷା ମାନେ ମାତୃଭାଷା ଓଡ଼ିଆ ମାନେ ଆମେ ମାତୃଭାଷାକୁ ବୁଝୁ ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି ଆମେ ଜଗନ୍ନାଥଙ୍କ ନାମ ଧରିଲେ ଆମ ଚାରିଆଡ଼େ ଚାରିଆଡ଼େ ଆମକୁ ଲୋକ ପ୍ରଶଂସା କରନ୍ତି ବା ଓଡ଼ିଆ ବୋଲି ଆମକୁ ଚିହ୍ନନ୍ତି ଆମ ଧର୍ମ ହେଉଛି ହିନ୍ଦୁଧର୍ମ ଆମର ହିନ୍ଦୁଧର୍ମ ର ପର୍ବପର୍ବାଣି ଆମର ରଜ ଦୋଳପୂର୍ଣ୍ଣିମା ଦୋଳପୂର୍ଣ୍ଣିମା ରେ ଆମର ନୂଆ ପାଞ୍ଜି ପଢ଼ାଯାଏ କେଉଁଦିନ କଣ ହବ ସେଦିନ ମଧ୍ୟ କୁହାଯାଏ କେଉଁଦିନ କଉ ବେଳାରେ କଣ ହୋଇପାରିବ ଜଗନ୍ନାଥଙ୍କ ପାଖରେ ନୂଆ ପାଞ୍ଜି ପଢ଼ାଯାଏ ସେସବୁକୁ ଆମେ ମହାନତା ବୋଲି ଭାବୁ ଯେଉଁ ଦୂର ସ୍ଥାନ କୁ ଯାଉ ଆମେ ଓଡ଼ିଆ ବୋଲି ପରିଚୟ ପ୍ରଦାନ କରି ପରିଚୟ ଆମେ ଦେଉ ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ